ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ମଧ୍ୟରେ ହେଉଛି ଆମର ଏ ୱାଟସଅପ୍ ଇନଷ୍ଟାଗ୍ରାମ୍ ଫେସ୍ବୁକ୍ ୟୁଟ୍ୟୁବ୍ ଏଆର ବହୁଳ ଭାବରେ ବ୍ୟବହାର ଦେଖାଯାଉଛି ଯାହା ଦ୍ଵାରା ସ୍ମାର୍ଟ ଫୋନ୍ ଆମେ ବହୁତ ଭାବରେ ବ୍ୟବହାର କରୁଛୁ ଏବଂ ଏହା ଦ୍ଵାରା ଆମର ଆଖି ଖରାପ ହେଉଛି ଆଉ ଆଖି ଉପରେ ବହୁତ ପ୍ରକାର ପ୍ରଭାବ ପଡ଼ୁଛି ଏହା ଦ୍ଵାରା ଫାଇଦା ଆମର ହେଉଛି ଯେ ଆମେ କିଛି ବି ମେସେଜ୍ କରିବାର ଅଛି କିମ୍ବା କିଛି କାହାକୁ ଚିଠା ପଠାଇବାର ଅଛି ଆମେ ୱାଟସଅପ୍ ମାଧ୍ୟମରେ ପଠାଇ ପାରୁଛୁ ଏବଂ କାହାକୁ କିଛି ମେସେଜ୍ କରିବାର ଅଛି ତ ମୁଁ ୱାଟସଅପ୍ ଏବଂ ଇନଷ୍ଟାଗ୍ରାମ୍ ଫେସ୍ବୁକ୍ ମଧ୍ୟରେ ବି କରିପାରୁଛୁ ଏବଂ ତମର ଯଦି କୌଣସି ବହୁତ ଦିନର ପୁରୁଣା ବନ୍ଧୁ ବି ଆମେ ଫେସ୍ବୁକ୍ କିମ୍ବା ଇନଷ୍ଟାଗ୍ରାମ୍ ମାଧ୍ୟମରେ ଖୋଜିକି ପାଉଛୁ